ବଜାରରେ ପ୍ରସ୍ତୁତ ହୋଇଥିବା ପୋଷାକଠାରୁ ଆମର ହାତ ତିଆରି ପୋଷାକଗୁଡ଼ିକ ଭିନ୍ନ ହୋଇଥାଏ ନିହାତି ଭାବରେ ମାନେ ଯଦିଓ ରେଡ଼ିମେଡ଼୍ ପୋଷାକର ଏକ ବିଶାଳ ମାନେ ବଜାର ଅଛି ବିଶାଳ ମାର୍କେଟ୍ ଅଛି ତଥାପି ଲୋକମାନେ ବୁଣା ସିଲେଇ ମାନେ ନିଜେ ସିଲେଇ କରିକି କପଡ଼ା ସିଲେଇ କରିକି ପିନ୍ଧିବା ପାଇଁ ବହୁତ ପସନ୍ଦ କରନ୍ତି କାରଣ ଲୋକମାନେ ମାନେ ଯେଉଁ ଆମର ପିନ୍ଧା ପୋଷାକଟା ଯେଉଁଟା ସିଲେଇ କରିକି ଆମେ ପିନ୍ଧୁଥିବା ସେଇଟା ଆମେ ପିନ୍ଧିବା ପାଇଁ ଆମକୁ କମ୍ଫର୍ଟେବୁଲ୍ ଲାଗେ ଆଉ ଆମେ ନିଜ ମନ ମୁତାବକ ନିଜ ଇଚ୍ଛା ଅନୁସାରେ ଆମେ ଡିଜାଇନ୍ କରିପାରିବା ପିନ୍ଧିବା ପାଇଁ ତା'ପରେ ଡବଲ୍ ସିଲେଇ ପଡ଼ିଥାଏ ସେଟା ବି ଲଙ୍ଗ୍ ଲାଷ୍ଟିଂ ହୁଏ ମଜବୁତ ହୁଏ ଆଉ ଆମର କିଣା ଡ୍ରେସ୍ ଅପେକ୍ଷା ପିନ୍ଧିବା ପାଇଁ ବହୁତ ଭଲ ଲାଗେ ନିଜ ଇଚ୍ଛା ଅନୁସାରେ ଆମେ ଡିଜାଇନ୍ କରିପାରିବା ଆଉ ନିଜ ସାଇଜ୍ର ମଧ୍ୟ କରିପାରିବା ଯେମିତି ନିଜ ସାଇଜ୍ରେ ଆମେ ଢିଲା ଟାଇଟ୍ କରିପାରିବା ଆଉ ପିନ୍ଧିବା ପାଇଁ ବହୁତ ଭଲ ଲାଗେ ସେଇଟା ସେଥିପାଇଁ ଯେଉଁମାନେ ହାତ ତିଆରି ପୋଷାକ ବହୁତ ଭଲ ଲାଗେ ଆଉ ପିନ୍ଧିବା ପାଇଁ ବି ଲାଷ୍ଟିଂ କରେ ବେଶୀ ଲୋକମାନେ ପସନ୍ଦ କରନ୍ତି ହାତ ତିଆରି ସିଲେଇ କରିକି ମାନେ ଡ୍ରେସ୍ ପିନ୍ଧିବା ପାଇଁ କପଡ଼ା ସିଲେଇ କରିକି କିଣା ଡ୍ରେସ୍ ଅପେକ୍ଷା କପଡ଼ା ସିଲେଇ ବହୁତ ଭଲ ଲାଗେ